ଆମ ଅଞ୍ଚଳରେ ବିଶିଷ୍ଟ କଳା ସାଂସ୍କୃତିକ ଲେଖକ ଆଉ ବହୁତ ରହିଛନ୍ତି କିନ୍ତୁ ସରକାରଙ୍କ ତରଫରୁ ଆଉ ଗୋଟେ ନୃତ୍ୟ ସଙ୍ଗୀତ ପାଇଁ ଆଉ ସ୍ଥାନ ନାହିଁ ବାଦ୍ୟଯନ୍ତ୍ର କିଛି ଯେଉଁ ହାର୍ମୋନିଅମ ମୃଦଙ୍ଗ ଏସବୁ ବାଦ୍ୟଯନ୍ତ୍ର ଆଉ ଟିକେ କଳାକାରଙ୍କ ସହଯୋଗ ମିଳନ୍ତା ଆଉ ପ୍ରଶିକ୍ଷଣ ଦବା ପାଇଁ ଗୋଟେ ଶିବିର ରୁହନ୍ତା ତାହେଲେ କଳାକାରମାନେ ଆଉ ଟିକେ ସୁବିଧା ପାଇ ଆଉ ଟିକେ ଗାଇବା ଲେଖିବା କହିବା ବାଦ୍ୟ ସଙ୍ଗୀତ କରିବା ଆଉ ଟିକେ ତାଙ୍କର ସୁବିଧା ହୁଅନ୍ତା ଏବଂ ଗୋଟେ ତାଙ୍କୁ ବାଦ୍ୟଯନ୍ତ୍ର ଉପରେ ସହଯୋଗ ମିଳିବ ଆଉ ଗୋଟେ ସ୍ଥାନ ଯେଉଁଟା ରେ କି ସେମାନେ ଯାଇଁକି ପ୍ରଶିକ୍ଷଣ କରିପାରନ୍ତେ ତା ହେଲେ ଆଉ ଟିକେ ଭଲ ଉନ୍ନତ ରୁ ଉନ୍ନତ ଦିନକୁ ଦିନ ଆମ କଳାର ବିକାଶ ଆମ ଅଞ୍ଚଳର ହୁଅନ୍ତା